ହ୍ୟାଲୋ ଆଉ ମୋର ତ ଅଣ୍ଟା ଟିକେ ପୀଡ଼ା ହଉଛି ଆଉ ଆଣ୍ଠୁଗଣ୍ଠି ଟିକେ ପେନ୍ ହଉଛି କ'ଣ ମେଡ଼ିକାଲ୍ର ମାନ ଅଛି ଫ୍ରି ସୁବିଧା କ'ଣ ଟିକେ ଅଛି ଆଉ ହେଲ୍ପ କରି ଖାଇଥିଲି କମିଲାନି ଟିକେ କାଇଁ କମୁନି କେଉଁ ଡକ୍ଟର କମୁନି ଟିକେ ତ ଅଣ୍ଟା ଟିକେ ବେଶୀ ମାଡ଼ୁଛି ଆଉ ଚାରିଥର ତ ଆସି ସାରିଲିଣି ଚାରିଥର ଆସି ସାରିଲିଣି ମୁଁ ମେଡ଼ିକାଲ୍କୁ ମୁଁ ଚାରିଥର ଆସି ସାରିଲିଣି ତ ହେଲେ ବି କମୁନି କିଛି ଆଉ କେମିତି କ'ଣ ଟିକେ ମୋର ଟିକେ ଭଲ ଇଏ କଲେ ଭଲ ହୁଅନ୍ତା ଆଉ

ହଉ ଓ ଆର୍ ଏସ୍ ଦୁଇଟା ଦିଅ ଓ ଆର୍ ଏସ୍ ଦୁଇଟା ଦେ ଓ ଆର୍ ଏସ୍ ଦୁଇଟା ଦେଇ ହଉ ପାଣି ସୁବିଧା ସବୁ ଅଛି ଲାଟ୍ରିନ୍ ବ୍ୟବସ୍ଥା କିଛି କାଇଁ ସୁବିଧା ହଉନି ଆମ ଆଡ଼କୁ ତ କାଇଁ ଆସୁନି ହଉ ତା'ହେଲେ ହଉ